କି ମୁଁ ଟଙ୍କାଟେ ହେଲେ ଦେଇନାହିଁ ପିଲାମାନେ ବହୁତ ସମୟ ମଧ୍ୟ ଟିଭି ଟି ୟୁଜ୍ କରନ୍ତି ଦେଖୁଛନ୍ତି କିନ୍ତୁ ଟିଭିର କୌଣସି ହେଲେ ଡ଼ିଫେକ୍ଟ ଆଜି ପର୍ଯ୍ୟନ୍ତ ନାହିଁ ଟିଭି ଟି ବହୁତ ଭଲ ପଡ଼ିଛି